ହଁ ମୁଁ ଚିତ୍ରାଙ୍କନ ଦ୍ୱାରା ଲୋକମାନଙ୍କର ଚିକିତ୍ସାମୂଳକ କିମ୍ବା ଲାଭଦାନକ ହୋଇପାରେ ଜଣେ କଳାକାର ଭାବରେ ମୁଁ ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ କିଛି ଗୁଣ ଶିଖାଇବାକୁ ଚାହୁଁଛି ଓ କିଛି ମଧ୍ୟ ଶିଖିଛି ଯେପରି ଶୃଙ୍ଖଳା ସାଙ୍ଗଠନିକ ଦକ୍ଷତା କଳ୍ପନା ଶକ୍ତି ସୃଜନଶୀଳତା ଇତ୍ୟାଦି ବିଭିନ୍ନ ପ୍ରକାର ଚିତ୍ର କରି କିପରି ଲୋକମାନଙ୍କର ବିକାଶ ହୋଇପାରିବ ସେମାନେ କିପରି ଆଗକୁ ବଢ଼ିପାରିବେ ସେଥିପାଇଁ ମୁଁ ବହୁତ ଚେଷ୍ଟା କରିଛି ଓ ଲୋକମାନଙ୍କ ଠାରୁ ମଧ୍ୟ ମୁଁ ଏପରି ଭାବରେ ଶିକ୍ଷା ଲାଭ କରିଛି ବିଭିନ୍ନ ପ୍ରକାର ଔପଦେଶିକ ମୂଳକ ଶିକ୍ଷା ଚିତ୍ର ଦ୍ୱାରା ଏବଂ ଗଛମାନଙ୍କର ଉପକାରିତା ଲୋକମାନଙ୍କର ଆଗକୁ ବଢ଼ିବାର ତରିକା ନାରୀମାନଙ୍କର ସଂସ୍କୃତିକରଣ ନାରୀ ସଶକ୍ତିକରଣ ଆଦି ମାଧ୍ୟମ ତ ଚିତ୍ର କରି ମୁଁ ଲୋକମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିପାରିବାରେ ସଫଳ ହୋଇପାରିଛି ବିଭିନ୍ନ ପ୍ରକାର କାର୍ଯ୍ୟ କରି ଯେପରି ଶୃଙ୍ଖଳା ସାଂଠନିକ ଦକ୍ଷତା ଓ କଳ୍ପନା ଶକ୍ତି ସୃଜନଶୀଳତା ମୋ ଚିତ୍ର ମାଧ୍ୟମରେ ଦର୍ଶାଇ ଲୋକମାନଙ୍କୁ ପିଲାମାନଙ୍କୁ ମୁଁ ବହୁତ ଆଗ୍ରହ ପ୍ରକାଶ କରିପାରିଛି ଯାହାଦ୍ୱାରା ଲୋକମାନଙ୍କର ବିକାଶ ସମ୍ଭବ ହୋଇପାରିବ ଚିତ୍ରାଙ୍କନ କେବଳ ଯେ ମନର ଆନନ୍ଦ ପାଇଁ ତାହା ନୁହେଁ ଏହା ମଧ୍ୟ ଚିକିତ୍ସାମୂଳକ ଓ ଲାଭଦାୟକ ହୋଇପାରେ ଯାହାଦ୍ୱାରା ଲୋକମାନେ ଆଗକୁ ବଢ଼ିବାର ପ୍ରେରଣା ପାଇପାରିବେ